ହ୍ୟାଲୋ ଅଟୋ ଭାଇ ଗୋଟେ ପରିବାର ଆମର ଯିବାର ଅଛେ ଗୁଟେ ଆଡ଼ିକେ ବଲେ ତମର ଭଡ଼ା କେତେ ନଉଛ କାଣା କିଲୋମିଟର କେତେ କେତେ ନଉଛ କହ ସ ବୁଝିଛି ଆମେ ଯାତ୍ରା କରିଯିବାର ଅଛେ ସେଆଡ଼ିକେ ଭଲ ବିଷବ ତୁ କହ କାଣା କହବ ଯେ କେତେ କେତେ ଦାମ ନଉଛ କାଣାଦେ କହ ହଁ ସେ କଥା କହବ ମାନେ ଆମେ ବୁଲିି ଯିମା ମାରୁଛେ ଆମର ପରିବାର ସମସ୍ତେ କେତେ କେତେ ଭଡ଼ା ନବ କାଣା ଯାଏ ତମେ କହ ବଲେ କେନକେ ବୁଲିଯିମା କାଣା ହେମା ଏଇଟା ବିଷୟବସ୍ତୁ ତମକୁ କହିଲେ କହିପାର୍ବ କାଁ ହଉ ଠିକ୍ ଅଛେ ତମକୁ ମୁଇଁ କହୁଛେଁ ବରଗଡ଼ ଆଡ଼େ ବୁଲିଯିବାରଛେ ବରଗଡ଼ ବରପାଲି ସବୁଆଡ଼େ ବୁଲିଯିବାରୁଛେ କେତେ କେତେ ନବ ଯେ ବୋଇଲେ ମନ୍ଦିର ମୁନ୍ଦା ଗୁଡ଼ାକ ବୁଲିଯିବାରଛେ ଏଥିର୍ ଲାଗି କହ ଟାଇମଟା ଜନ୍ ଜନ୍ ତିନ ବିି ବଜି ଯିବା ଚାରି ବିି ବଜି ଯିବା କିଛି ଠିକ୍ ଠିକଣା ନେନ ହଏ ସେଥିର୍ ଲାଗି କ କେନ୍ଟା ଦାମ ପଡ଼ୁଛି ଯେ ଗାଡ଼ି ଗାଡ଼ି ମାଲିକ୍ ନିଜେ ଚଲାମୁ ନିଜେ ଚଲେଇକି ନେବାର୍ ପଡ଼୍ବା

ଚାରି ପାଞ୍ଚ ଦିନ୍ ବି ଲାଗିଯିବା ବୁଲି ବୁଲାଗର ଆସଲା ବଲି ଲେଟ୍ ବି ହେବା କିଲୋମିଟର ତମର କେତେ ଲେଖା ନବ କ ସେଇ ହିସାବେ ଉଚା ରେଟ୍ କଲେ ଦେଇ ନେଇନି ହଏ ତାର୍ ଭତ୍ର ପଇସା ଦାମ କରବୋ ବୋଲେ କା ନେଇ ହବା ହ ହ ଦାମ କମ୍ କଲେ ତମର ଭଡ଼ା ଏଇ ଅଟୋକେ ସମସ୍ତେ ନେବେ ହଁ ବି କାଲ୍ କେ ଆର୍ ବି ଯିବାର୍ ଅଛେ କେତେ ଜାଗା ବୋଇଲେ ବ ଯଦି ଭଡ଼ା କମ୍ କଲେ ଆମେ ନିଆ ନିଆଁଉନା କର୍ମା ହଉ ରଖୁଛେଁ